ଆମେ ଯଦି ଗୁଟେ ଗାନା ଗାଇବାର୍ କେ ଯାଉଁଛୁ ବେଲେ କେନ୍ତା କରି କଣ୍ଠ ସ୍ଵର ବାହାରିବା ବୋଲିକରି ନିଜେ ଭାବସୁଁ ଆରିଜାଙ୍ଗ ମାଇକ୍ ସେଟ୍ ମାନେ ଜେନ୍ ବଯଉଛନ୍ ସେଇଟା କେ ବି ଧ୍ୟାନ ଦେଇ ଥିସୁଁ ଆରୁ ସୁର୍ ସାଇଟ୍ ସେନୁ ବି ବାହାର କରାସୁନ୍ ଆର୍ ଆମେ ନିଯେ ନିଯେ ଗୟାସୁଁ ବି ଯଦି ଆମର୍ ଗଳା ବସିଯାଉଁଛେ ବେଲେ ସେନ କେନ୍ତା କରସୁଁ ଅଳ୍ପ ପାଣି ଗରମ୍ କରିନିଆସୁଁ ଆର୍ ସେ ପାଣି ରେ ଟିକେ ଅଦା ଦେଶୁଁ ଆର୍ ସେ ପାଣି କେ ଗରମ୍ ଥିବା ଆଉ ଆମେ ପିଇସୁଁ ବେଲେ ଗଲା ଟା ଆମର୍ ସୁରକ୍ଷା ହେସିଁ ମାନେ ସୋର୍ ସାଇଟ୍ ଟେରୁଁ ଭାରିସିଁ ବାହାରିସିଁ ଆରୁ ଆମେ ସେନ୍ତା ହିସାବେ ମାନେ କଁଳ କଣ୍ଠ ସ୍ଵରରେ ଗାନା ଗାଇବାକେ ଚାହେଁସୁଁ ଆରେ ହେନ୍ତା କରି କରି ଆମେ ବ୍ୟବହାର କରସୁଁ ଯଦି ଆମର୍ କଣ୍ଠ ଯଦି ନା ହଉଛି ଲୋକେ କେତେ ହସଁବେ ବି ଆରୁ ଇ ତା'ର କଣ୍ଠ ନାଇଁ ହବାର୍ ରେ ଏତାକେ କାଣା ଗାନା ଗୋଇଁ କରୁଛ ବୋଲି ଲୁକେ ହସସଁନ୍ ସେଥିର୍ ଲାଗି ଆମେ ବେଶି କଥାବାର୍ତା ନେ କହୁନ୍ ଗାନା ଗାଇଲା ବେଲ୍ କେ କି ହଁସା ଗିଜ୍ରା ବି ନେ କରସୁଁ ଆରୁ ସୋର୍ ସାର୍ ସାଇଡ଼ଥି ମାନେ ଚୁପ୍ ରହି କରି ଆମେ ସେଟା କେ ଗାନା ଟିଭି ଆସୁଁ ଆରୁ ଗରମ ପାଣି ଆମେ ବ୍ୟବହାର କରି କରି ଆମର କଣ୍ଠ ସ୍ୱର ବାହାରକର ଆସୁଁ